ଭାରତର ଜଳବାୟୁ ବହୁତ ବିଭିନ୍ନ ପ୍ରକାର ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଜଳବାୟୁ ଦେଖାଯାଇଥାଏ ଏବଂ ଗୋଟିଏ ସ୍ଥାନରେ ଅତ୍ୟଧିକ ଥଣ୍ଡା ହଉଥିବା ବେଳେ ଗୋଟେ ସ୍ଥାନରୁ ଗରମ ହେଇଥିବ ଯାହାଫଳରେ ସେହି ସ୍ଥାନର ଜଳବାୟୁ ଭିନ୍ନ ଆକାରର ହୋଇଥାଏ ଏବଂ ଗରମ ଦିନର ଗୋଟିଏ ଜଳବାୟୁ ଏବଂ ଶୀତ ଦିନର ଜଳବାୟୁ ଭିନ୍ନ ହୋଇଥାଏ ଏବଂ ଏହି ଜଳବାୟୁ ସିଜନ୍ ୱାଇଜ୍ ଏହା ପରିବର୍ତ୍ତନ ହୋଇଥାଏ ଯାହା ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଜଳବାୟୁ ଦେଖାଯାଇଥାଏ